ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ଅଛି ଯାହାକି ପାଣି ଫ୍ୟାକ୍ଟ୍ରି ସେହିଥିରେ ଲୋକମାନେ କାମ କରିବା ଦ୍ୱାରା ନିଜ ଘରର ଭରଣପୋଷଣ କରିପାରନ୍ତି କିମ୍ବା କୌଣସି କୌଣସି ଅସୁବିଧା ସମ୍ମୁଖୀନ ହୁଅନ୍ତିନାହିଁ ସେଇଠିକୁ ଯିବାକୁ ଦ୍ୱାରା ପାଣି କା ପାଣି ଫ୍ୟାକ୍ଟ୍ରିରେ କାମ କରନ୍ତି ପାଣି ଛୋଟ ପ୍ୟାକେଟ କିମ୍ବା ବଡ଼ ବଟଲ ଏଗୁଡ଼ାକରେ ସବୁ କାମ କରନ୍ତି କରିବାଦ୍ୱାରା ନିଜ ପରିବାର ଚଳେ ଆଉ ତା' ବାଦେ ବି ଯେଉଁମାନେ କି ପାଠ ସାଠ ପଢ଼ି ବି ପାରନ୍ତିନି ନିଜେ ଯାଇ କାମ କରିବେ କରିକି ବି ନିଜ ପାଠପଢ଼ା କିଛି କିଛି ଠାରୁ ବାପା ମା' ଠାରୁ ବି ଉଦ୍ଧାର ପାଆନ୍ତି ନିଜେ କାମ କରିବା ଦ୍ୱାରା